ରୟଗଡ଼ା ଏକ ପାହାଡ଼ିଆ ଅଞ୍ଚଳ ହେଇଥିବାରୁ ରାୟଗଡ଼ାରେ ବହୁତ ପାହାଡ଼ ଦେଖାଯାଇଥାଏ ଯାହାଫଳରେ କି ଏଠାରେ ବହୁତ ଗରମ ଅନୁଭୂତ ହୋଇଥାଏ ଗ୍ରୀଷ୍ମ ଯେଉଁ ଋତୁଗୁଡ଼ିକ ଅଛି ହେଲା ସେଗୁଡ଼ିକ ମଧ୍ୟରୁ ଗ୍ରୀଷ୍ମ ଋତୁରେ ବହୁତ ଖରା ହୋଇଥାଏ ହେଲା ଗ୍ରୀଷ୍ମ ଋତୁରେ ଖରା ହେବା ଫଳରେ ଲୋକମାନେ ବହୁତ କଷ୍ଟ ଅନୁଭବ କରିଥାନ୍ତି ଯେଉଁ ଚାରି ମାସ ଯୋଉ ଖରା ହୋଇଥାଏ ସେ ଖରାରେ ରାୟଗଡ଼ା ଡିଷ୍ଟ୍ରିକ୍ଟ ବହୁତ ମାନେ ତାତି ଯାଇଥାଏ ଲୋକମାନେ ମଧ୍ୟ କଣ କରିଥାନ୍ତି ବିକଳ ହେଇଥାନ୍ତି ଜଳ ପାଇଁ ସେତବେଳେ ଫ୍ୟାନ୍ର ପବନ ମଧ୍ୟ କାଟୁ କରିନଥାଏ ସବୁଆଡ଼େ ଉତ୍ତପ୍ତ ହୋଇଥାଏ ଚାରିଆଡ଼େ ଲୋକମାନେ ହାହାକାର ମଝିଯାଆନ୍ତି ଏଠାରେ ବହୁତ ଗରମ ଲାଗିଥାଏ ଗରମ ଅନୁଭୂତ ହୋଇଥାଏ ଓ ଗ୍ରୀଷ୍ମୀୟ ମଣ୍ଡଳଗୁଡ଼ିକ ବା ବୃଷ୍ଟିପାତ ବହୁତ କମ୍ ହୋଇଥାଏ ସେତିବେଳେ କାରଣ ଯେତେବେଳେ ଏତେ ଗରମ ହୋଇଥାଏ ଲୋକମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଥାନ୍ତି ଜଳବାୟୁଟା ଗ୍ରୀଷ୍ମ ଜଳବାୟୁ ରହିଥାଏ ସବୁବେଳେ ଆଉ ଲୋକମାନେ ମଧ୍ୟ ଜଳ ପାଇଁକି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯେଉଁ ଏଇ ଯେଉଁ ଗ୍ରୀଷ୍ମ ଚାରି ମାସକ ସେମାନେ ଜଳ ପାଇଁକି ବହୁତ କଷ୍ଟ ଅନୁଭବ କରିଥାନ୍ତି କାରଣ ଚାରିଆଡ଼େ ଯେତେବେଳେ ପାହାଡ଼ ଦେଖାଯାଉଛି ସେତେବେଳେ ସେ ସୂର୍ଯ୍ୟକୀରଣକୁ କଣ କରିଥାନ୍ତି ଅଧିକ ସୂର୍ଯ୍ୟକୀରଣକୁ ଅଧିକ କ୍ୟାପ୍ଚର କରିକି ଯାହାଫଳରେ କି ସେ ମାନେ ପୃଥିବୀ ମାନେ ସେ ଜିଲ୍ଲାଟାକୁ କ'ଣ କରିଥାନ୍ତି ଗରମ କରିଦେଇଥାଏ ଯାହାଫଳରେ କି ଲୋକମାନେ ମଧ୍ୟ ବହୁତ ହନ୍ତସତ ହୋଇଥାନ୍ତି ଯେତେବେଳେ ଗୋଟେ ବାହାରକୁ ଯିବାକୁ ପଡ଼ିଥାଏ କୌଣସି କାମ ପଡ଼ିଥିଲେ ସେମାନେ ଗ୍ରୀଷ୍ମର ଦାୟରୁ ବାହାରକୁ ଯାଇପାରନ୍ତି ନାହିଁ ଆଉ ଯଦି ସେମାନେ ବହୁତ ଅଂଶୁଘାତର ସମ୍ମୁଖୀନ ହୋଇଥାନ୍ତି ସେମାନଙ୍କୁ ଖରା ହବା ଫଳରେ କେତେକ ଲୋକ କେତେକ ଲୋକ ମଧ୍ୟ ସେମାନଙ୍କୁ ଅସୁସ୍ଥ ଅସୁସ୍ଥ କରିଥାନ୍ତି ଓ ସେମାନେ ମେଡ଼ିକାଲ୍ରେ ମଧ୍ୟ ଅସୁଭତା ଯୋଗୁ ଯାଇକି ଆଡ଼ମିଟ୍ ହୋଇଥାନ୍ତି